କାର୍ଯ୍ୟ ଅବସ୍ଥାର ଖାଦ୍ୟ ପାଇଁ ଅଭିଯୋଗ କରନ୍ତୁ ଘଟଣାର ରୂପରେଖ ଆପଣଙ୍କୁ ଏଭଳି ଖାଦ୍ୟ ମିଳିଛିି ଯାହା ଭଲ ଅବସ୍ଥାରେ ନାହିଁ ଯେପରି ନଷ୍ଟ ହୋଇଯାଇଛି ବାସି ହୋଇଯାଇଛି କିମ୍ବା ପଚିଯାଇଛି ଆପଣ ଖରାପ ବ୍ୟବସ୍ଥାର ଖାଦ୍ୟ ପାଇ ଅଭିଯୋଗ କରି ବା ନିମନ୍ତେ ରେଷ୍ଟୁରାଣ୍ଟ୍ କିମ୍ବା ଓଡ଼ିଆଭିି ଡେଲିଭରି ପାର୍ଟନର୍ଙ୍କ ସହିତ ଯୋଗ ଯୋଗ କରନ୍ତୁ